ହ୍ୟାଲୋ ହଁ ଏହିଟା ଓଲାର ମ୍ୟାନେଜରଙ୍କ ପାଖକୁ ଲାଗିଛି ତ ହଁ ଆପଣ ସାର୍ ମୋତେ ଚିହ୍ନିଥିବେ ଯା ହେଲେ ମୁଁ ଆପଣଙ୍କ ଗାଡ଼ିରେ କେତେ ଥର ଯାଉଥିଲି ଓଲା ବୁକିଂ କରିକି କ୍ୟାବ୍ ବୁକିଂ କରିକିନା ଆପଣଙ୍କ ଗାଡ଼ିରେ କେତେଥର ଯାଇଛି ହଁ ମୁଁ ଯିବି ପର୍ସନାଲି ମୁଁ ଏକୁଟିଆ ଯାଇଛି ମୁଁ ଏବେ ଫ୍ୟାମିଲି ନେଇକି ଯିବି ନୟାଗଡ଼ ରୁ ଭୁବନେଶ୍ୱର ଯିବି ଯା ହେଲେ ରାସ୍ତା କେତେ ଘଣ୍ଟା ରାସ୍ତା ତା'ହେଲେ ଯିବ କ'ଣ କହିଲେ ତିନି ଘଣ୍ଟା ରାସ୍ତା ହଁ ତିନିଘଣ୍ଟା ରାସ୍ତା ହେଲେ କିଲୋମିଟର ପ୍ରତି କେତେ ଟଙ୍କା କ'ଣ ଉଣେଇଶ ଟଙ୍କା ତା'ହେଲେ କିଲୋମିଟର ପ୍ରତି ଉଣେଇଶ ଟଙ୍କା ହେଲେ ତିନିଘଣ୍ଟା ଲାଗିବ ଯେତିକି ପଇସା ହେଲେ ନେବେ ଆଉ ଗୋଟିଏ କିଲୋମିଟର ପ୍ରତି ଉଣେଇଶ ଟଙ୍କା ଆଉ ହଁ ହେଉ ହେଉ ତା'ହେଲେ ଆଉ ମୁଁ ଏକୁଟିଆ ଯିବିନି ମୋ ଫ୍ୟାମିଲି ନେଇକି ଯିବି ତ ହଁ ଫ୍ୟାମିଲି ଆମର ଟୁରିଷ୍ଟରେ ଯିବୁ ବୁଲିବା ପାଇଁ ସକାଳ ଏଠୁ ଯାଇ ଛଅଟାରେ ବାହାରିବୁ ଆପଣଙ୍କର ଓଲା ବଡ଼ ଗାଡ଼ି ଅଛି ତ କ୍ୟାବ୍ ବୁକିଂ କରିବାକୁ ଯେଉଁ କାର୍ ଅଛି ତ ହଁ ତା'ହେଲେ କାର୍ ହେବ ଯଦି ଏମେର୍ଜେନ୍ସି ବୁକିଂ ହେବ କି ଆଜି ଆମେ ବାହାରି ଥାନ୍ତୁ ଏମେର୍ଜେନ୍ସି ବୁକିଂ ହେବନି ହେଉ ତା'ହେଲେ କାଲି କି ରଖନ୍ତୁ କାଲି ସକାଳ ଛଅଟାରୁ ହୋଇପାରିବ ଗାଡ଼ି ହଁ ଯଦି ସକାଳ ଛଅଟାରେ ହୋଇପାରିବ ତା'ହେଲେ ମୁଁ ବୁକିଂ କରିଦେଉଛି ହଁ ମୁଁ ଗାଡ଼ିଟା ବୁକିଂ କରିଦେଲା ପରେ ତା'ପରେ ମୁଁ ଦେଖିନେବି ସେହିଟା ତା'ପରେ କହିବେ ଆଉ ହଁ ହେଉ ସାର୍ ତା'ହେଲେ ରଖୁଛି କାଲି କାଲିକି ହେବ ତା'ହେଲେ ଗାଡି ବୁକିଂ ହେବ ତ ସନ୍ଧ୍ୟା ଛଅଟାରେ ଆମେ ସେଠୁ ତା'ପରେ ରିଟର୍ନ ଫେରିବୁ ସକାଳ ଛଅଟାରେ ଗଲେ ସନ୍ଧ୍ୟା ଛଅଟାରେ ରିଟର୍ନ ଫେରିବୁ ଯେତିକି ପଇସା ନେବା କଥା ନେବେ କିଲୋମିଟର ପ୍ରତି ଉଣେଇଶି ଟଙ୍କା ଯାହା ନେବା କଥା ନେବେ ଆଉ ହେଉ ହେଉ ତା'ହେଲେ ରଖୁଛି ମୁଁ ବୁକିଂ କରିଦେଉଛି କାଲି ସକାଳ ଛଅଟାରେ ଗାଡ଼ି ପଠାଇଦେବେ ହେଉ ହେଉ ରଖୁଛି ହଁ